ପଶୁ ମାନଙ୍କୁ ବେଲେ କାଣା କି ସବ୍ କର୍ ତା ମାନେ ଗୁଟେ ଗୁଟେ ତାଙ୍କର୍ ଅଲଗା ଅଲଗା ଥିସି ଆଉ ସବ୍ କର୍ ଅଲଗା ଅଲଗା ଘର ବନା ଯାଇସି ଆମର୍ ଯଦି ଗାଁ କେ ଦରମା ଗାଁ ରେ ବି ତାର୍ ମାନେ ସୁବିଧା ତାର୍ ମାନେ ପରସୁ ଆରୁ ଏଛିନ୍ ଆମକୁ ଯଦି ଆମର୍ ନିଜର୍ ପଇସା ଯଦି ନା ହେବା ଯଦି ଆମେ ଗା ତାର୍ ମାନେ ଆମେ ପୁସମୁ ବେଲେ ଆମର୍ ଯଦି ପଇସା ନଥିଲେ ଆମେ ସରକାର୍ କୁ ତାର୍ ମାନେ ନିବେଦନ କରି ପାରି ତାର୍ ମାନେ ଲୋନ୍ ତାର୍ ମାନେ କରସୁ ଆଜ ତାକର୍ ଲାଗି ସିଏ ଆମର୍ ଗାଁ ମାନକର୍ ଲାଗି ଆମର୍ ସୁବିଧା କରି ଦେସୁ ଆଉ ଭଲ୍ ଲାଗସି ଆମେ ତାକର୍ ସୁବିଧା କରସୁ ଛେଲ୍ ମାନକର୍ ବି ଆମେ ସୁବିଧା କରି ପାରସୁ ତାକର୍ ଘର୍ ମାନେ ବନାସୁ ତାକର୍ ତାକର୍ ଇଲେକ୍ଟ୍ରିକ୍ ହଉ ବାଥରୁମ୍ ଯା ବି ହଉ ଆମେ ତ ସବୁଥିରେ ସୁବିଧା କରି ଦେସୁ ଆଉ ଭଲ୍ ଲାଗସି ତାର୍ ମାନେ କିଛି ତାର୍ ନା ତା ଅସୁବିଧା କିଛି ନାଇଁ ନ ସବୁ କରି ପାରସୁ ତାର୍ ମାନେ ଆମେ ଏନ ଦେଖୁଛୁ ଆମର୍ ଗାଁ ନ ଯେ ସବୁ ତାର୍ ମାନେ ପୋଷୁଚନ୍ ଆମକୁ ଦେଖିବାର୍ କେ ମିଲସି ଭଲ୍ ତାର୍ ମାନେ ପାଲନ୍ କରୁଛନ ଭଲ୍ ଲାଗସି ତାର୍ ମାନେ